ହ୍ୟାଲୋ ଆପଣ ମହାରାଜା ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ଆଜି ସକାଳ ସାତଟାରେ କିଛି ଖାଇବା ଅର୍ଡ଼ର କରିଥିଲି ତ ମାନେ ଆଜି ମୋ ମା ଘରେ ନାହାନ୍ତି ଆମ ଘରକୁ ଆଜି କେତେ ଗେଷ୍ଟ ଆସିବାର ଅଛନ୍ତି ସେଥିପାଇଁ ମୁଁ କିଛି ପିଜ୍ଜା ବର୍ଗର ଦେଇ ଅର୍ଡ଼ର କରିଥିଲି କିନ୍ତୁ ଶୁଣିଛି ଆପଣଙ୍କ ରେଷ୍ଟୁରାଣ୍ଟର ଖାଇବା ବହୁତ ଭଲ ଆଉ ଆପଣ ରେଷ୍ଟୁରାଣ୍ଟ ଚାରିଆଡ଼େ ମାନେ ନାଁ ଅଛି ସେଥିପାଇଁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ କିଛି ଖାଇବା ଅର୍ଡ଼ର କରିଥିଲି ଯେଉଁ ମୁଁ ଯେହେତୁ ଗରମ ଦିନ ଖରା ହେଉଛି ସେଥିପାଇଁ ଗେଷ୍ଟମାନଙ୍କ ପାଇଁ ମୁଁ କିଛି ଆଇସ୍କ୍ରିମ୍ ମଗେଇିବାକୁ ଚାହୁଁଛି ଆଉ ଯେହେତୁ ଆମ ଘରେ ଆଇଛି ମୋ ସାଙ୍ଗର ପାର୍ଟି ଅଛି ସେଥିପାଇଁ ମୁଁ କିଛି କେକ୍ ବି ମଧ୍ୟ ଅର୍ଡ଼ର କରିବାକୁ ଚାହୁଁଛି ଆଉ ତା ସହିତ ଯେହେତୁ ଗେଷ୍ଟମାନେ ଆସିବେ ସେଥିପାଇଁ ହାଲୁଆ କିଛି ଆଣିବାକୁ ଚାହୁଁଛି ତେଣୁ ମୁଁ ଯେଉଁ ଅର୍ଡ଼ର କରିଥିଲି ପିଜ୍ଜା ବର୍ଗର ଅର୍ଡ଼ର କରିଥିଲି ତା ସହିତ ଆଇସ୍କ୍ରିମ୍ କେକ୍ ହାଲୁଆ ମଧ୍ୟ ଆପଣ ଆଣିଦେଲେ ଭଲ ହେବ ଆଉ ମୁଁ ଶୁଣିଛି ଆପଣ ରେଷ୍ଟୁରାଣ୍ଟର ଖାଇବା ବହୁତ ବଢ଼ିଆ ଆଉ ଆଇସ୍କ୍ରିମ୍ ମଧ୍ୟ ବହୁତ ଟେଷ୍ଟ ସେଥିପାଇଁ ମୁଁ ଆଉ କୌଣସିର ବି କୌଣସି ରେଷ୍ଟୁରାଣ୍ଟର ବି ଖାଇବା ଅର୍ଡ଼ର କରେନି କେବଳ ଆପଣଙ୍କ ରେଷ୍ଟୁରାଣ୍ଟ ହି ଖାଇବା ଅର୍ଡ଼ର କରେ ଆଉ ମୁଁ ଯେତେ ଶୀଘ୍ର ଆପଣ ଆଣିକି ପହଞ୍ଚେଇଦେବେ ମୁଁ ସେତେ ଶୀଘ୍ର ଆପଣ ଉପରେ ମାନେ ଭଲ ହେବ ସେତେ ଶୀଘ୍ର କଣ ପାଇଁ ମୋ ମା ଘରେ ନାହାନ୍ତି ମୁଁ ସେମାନେ ଏବେ ହିଁ ଆସିକି ପହଞ୍ଚିଯିବେ ସେ ଯଥାଶୀଘ୍ର ଆଣିକି ପହଞ୍ଚିଦେଲେ ଭଲ ହେବ ଆଉ ଆଉ କୌଣସି ଆଉ କ'ଣ ଡେଜର୍ଟ ଅଛି ତ ମୁଁ ଜାଣିନି କିନ୍ତୁ ମୁଁ ଏବେ ଦେଖିଲି ସେଥିପାଇଁ ଆଇସ୍କ୍ରିମ୍ କେକ୍ ହାଲୁଆ ଏତିକି ପଠେଇ ଦିଅନ୍ତୁ ଆଉ ତା ସହିତ ବର୍ଗର ପିଜ୍ଜା ମଧ୍ୟ ପଠେଇଦେବେ ଆଉ ଆଉ ଆପଣ ଯେତେ ଶୀଘ୍ର ପଠେଇଦେବେ ସେତେ ଶୀଘ୍ର ଭଲ ହେବ ଆଉ ରେଷ୍ଟୁରାଣ୍ଟରେ ଯେହେତୁ ନାଁ ଅଛି ସେଥିପାଇଁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡ଼ର କଲି ନହେଲେ ଆଉ କୌଣସି ଅର୍ଡ଼ର